ହଁ ହଁ ଆପଣ କିଏ କିଏ

ମୋ ପାଖରେ ତ ସବୁ ପ୍ରକାର ଫୁଲ ଅଛି ଆପଣଙ୍କୁ କଣ କଣ ଦରକାର କୁହନ୍ତୁ ବହୁତ ପ୍ରକାର ବହୁତ ପ୍ରକାର ସବୁ ପ୍ରକାର ଫୁଲ ଅଛି ଗେଣ୍ଡୁ ଅଛି ମନ୍ଦାର ଅଛି ଗୋଲାପ ଅଛି ସବୁ ପ୍ରକାର ଅଛି ଆପଣଙ୍କୁ କଣ କଣ ଦରକାର କୁହନ୍ତୁ ହଁ ଅଛି କେତିକି କେତିକି କୁହନ୍ତୁ ହଁ ଠିକ୍ ଅଛି ଆଉ କଣ କଣ ଦରକାର ମୋ ପାଖରେ ତ ସବୁ ପ୍ରକାର ଫୁଲ ଅଛି ତାପରେ ଅଲଗା ଅଲଗା ପ୍ରକାର ଜିନିଷ ଅଛି ମ୍ୟାରେଜ୍ ପାଇଁ ଆଉ କଣ କଣ ଦରକାର ଆପଣ କୁହନ୍ତୁ ଫୁଲ ତ ସବୁ ପ୍ରକାର ଭେରାଇଟି ଅଛି ମ୍ୟାରେଜ୍ ଅଲଗା ଷ୍ଟେଜ୍ ସଜେଇବା ପିଲା ବି ଅଛି ଆଉ କଣ କଣ କୁହନ୍ତୁ ଗୋଟେ ଗାଡ଼ି ଗୋଟେ ଗାଡ଼ି ଦାମ୍ ତ ବହୁତ ପଡ଼ିବ ଗୋଟେ ପଚାଶ ଷାଠିଏ ହଜାର ପଡ଼ିବ ଆପଣଙ୍କର ବଜେଟ୍ ହେବ ଠିକ୍ ଅଛି ଆଉ କଣ କଣ ଦରକାର ଫୁଲ ଆଉ ପିଲା ଆମର ଫୁଲ ସଜେଇବା ପାଇଁ ପିଲା ବି ଅଛି ପିଲା ଦରକାର

ପିଲା ବି ଅଛି ପିଲା ଦରକାର କି ପିଲା ଅଛି ପିଲା ବି ଦରକାର କି ପିଲା ଅଛି ଆମ ପାଖରେ ସଜେଇବା ପାଇଁ ଡେକୋରେସନ୍ କରିବା ପାଇଁ ପିଲା ଦରକାର ପିଲାର ଏକ୍ସଟ୍ରା ପିଲା ପିଲାମାନଙ୍କର ଏକ୍ସଟ୍ରା ଚାର୍ଜ ଦରକାର ଏକ୍ସଟ୍ରା ଚାର୍ଜ

ଆଉ କଣ କଣ ଦରକାର କି କଣ ଏ ଲୋକେସନ୍ ଲୋକେସନ୍ଟା କୁହନ୍ତୁ ଲୋକେସନ୍ଟା କୁହନ୍ତୁ ଲୋକେସନ୍ଟା କୁହନ୍ତୁ କୋଉଠି ଆସିବି ଆଉ ଆମର ଆମର ତାପରେ ଆଡ଼ଭାନ୍ସ କେତେ ପଠାନ୍ତୁ ହଁ ଆଡ଼ଭାନ୍ସ ଦେବାକୁ ପଡ଼ିବ ଲକ୍ଷେ ନାଇଁ ଆପଣ କେତେ ଟଙ୍କା ସାମାନ୍ ସାମାନ୍ ନେବେ ଆଡ଼ଭାନ୍ସ ପକାନ୍ତୁ ନା ଆପଣଙ୍କ ବଜେଟ୍ କେତେ ଅଛି ଲକ୍ଷ ଦୁଇଲକ୍ଷ ପଚାଶ ହଜାର ପଠେଇବେ ଅଧା ପଠେଇବେ ଆପଣ କୁହନ୍ତୁ ଲକ୍ଷେ ଟଙ୍କା ସାମାନ୍ ନେଲେ ପଚାଶ ହଜାର ଟଙ୍କା ଦେବେ

ଲକ୍ଷେ ଲକ୍ଷେ ଟଙ୍କାର ସାମାନ୍ ନେଲେ ଶୁଣନ୍ତୁ ଲକ୍ଷେ ଟଙ୍କାର ସାମାନ ନେଲେ ପଚାଶ ହଜାର ଟଙ୍କା ମୋତେ ଆଡ଼ଭାନ୍ସ ଦେବାର ଅଛି ଆଉ ଯଦି ନାଇଁ ପଚାଶ ନେବେ ବୋଲେ ପଚିଶି ହଜାର ଦେବାର ଅଛି ତାପରେ ପିଲାମାନଙ୍କର ଏକ୍ସଟ୍ରା ଚାର୍ଜ ତାଙ୍କୁ ବି ଦେବାର ଅଛି କୁହନ୍ତୁ ଆପଣ କେତେ ଟଙ୍କା ସାମାନ ନେବେ କଣ ନେବେ କି ପିଲାମାନେ ଦରକାର କି କଣ କୁହନ୍ତୁ ମୋ ନମ୍ବର୍ ବୋଲେ ହଁ ହଁ ଏଟାକୁ ପଠେଇ ଦିଅନ୍ତୁ ହେଲା ହଁ ଠିକ୍ ଅଛି ହଉ ଠିକ୍ ଅଛି ରଖ ହଉ